କିଏ କହୁଥିଲେ ହଁ ମୁଁ ଡାକ୍ତର କହୁଥିଲି ମାଲକାନଗିରିରୁ ଆପଣ କେଉଁଠିରୁ କହୁଥିଲେ ଟିକେ କହିପାରିବେ କି ଓହୋ କୁହନ୍ତୁ

ଆପଣ ତିନି ତାରିଖ ସୁଦ୍ଧା ଚା ପଳେଇ ଆସନ୍ତୁ

ଓହୋ ଖାଲି ପେଟ ବଥା ଖାଲି ପେଟ କାଟୁଛି ନା ଆଉ କ'ଣ ହେଉଛି ଚାଲିଲେ ବଥା ହେଉଛି ନା ପେଟକୁ ଧରିଲେ ବେଶୀ ବଥା ହେଉଛି

ଆପଣ

ସବୁ ଠିକ କିଛି ଅସୁବିଧା ହେବନି ଆପଣ ପଳେଇ ଆସନ୍ତୁ ଆପଣଙ୍କ ସୁବିଧା ହିସାରେ

ସକାଳରୁ ଟିଫିନ ଦିଆ ହେଉଛି ଆଉ ଘଣ୍ଟେ ଅଧେରେ ଭାତ ଡାଲି ଆଉ ଅଣ୍ଡା ଗୋଟେ ଦିଆ ହେଉଛି ଆଉ ରାତିରେ ରାତିରେ ରୁଟି ଆଉ ଡାଲି ଡାଲମା ଆଉ ଗୋଟେ ସବଜି ଗୋଟେ ଦିଆହେଉଛି

ହଁ ଠିକ୍ ଅଛି ଧନ୍ୟବାଦ